ମୋର ପ୍ରିୟ ମାଛ କହିବା ପାଇଁ ଗଲେ ମୋତେ ସାନ ବେଳୁ ରୋହି ମାଛ ମୋତେ ବହୁତ ଭଲ ଲାଗେ ସେହି ରୋହି ମାଛ ନଦୀରୁ ଆସେ ସେ ନଦୀରୁ କିଣିକି ଯେତେବେଳେ ମାର୍କେଟରୁ ଘରକୁ ଆସେ ବୋଉ ଯେତେବେଳେ ସେ ରୋହି ମାଛକୁ ଟିକିଏ ବନାଏ ବହୁତ ଆନନ୍ଦ ସହିତ ବନାଏ ଏବଂ ସହ ପରିବାର ତାହା ଆନନ୍ଦର ସହ ଖୁସିରେ ଖୁସିରେ ଖାଇଥାଉ ଏବଂ ବହୁତ ଆନନ୍ଦ ମଧ୍ୟ ଲାଗେ ତେଣୁ କରି ମୋତେ ରୋହି ମାଛ ବହୁତ ଭଲଲାଗେ ଏବଂ ରୋହି ମାଛକୁ ଖାଇବାକୁ ଅନେକ ଲୋକ ମଧ୍ୟ ପସନ୍ଦ କରନ୍ତି ଆମ ଘରେ ସମସ୍ତଙ୍କୁ ରୋହି ମାଛ ବହୁତ ଭଲ ଲାଗେ କାରଣ ରୋହି ମାଛର ସ୍ୱାଦ ଏବଂ ତାହାର ମଜା ଏକ ଅଲଗା ଯାହାକି ଅନେକ ଲୋକଙ୍କୁ ତାହା ବହୁତ ଖୁସି କରେ ମୁଖ୍ୟତଃ ରୋହି ମାଛ ଆମ ଘରେ ମୋର ଭଉଣୀ ଏବଂ ମୋର ବୋଉ ବନାନ୍ତି ସେମାନଙ୍କ ହାତର ଖାଦି ବା ଖାଇବା ସୁଆଦ ଏକ ଅଲଗା